ମାଛ ଧରାକୁ ସଫଳ କରିବା ପାଇଁ ମୁଖ୍ୟତଃ ଲୋକମାନେ ଯେଉଁମାନେ ନଦୀରେ ଜାଲ ଘେରି ବନାନ୍ତି ଘେରି ବନେଇ ଜାଲର ଘେରି ବନେଇ ସେମାନେ ମାଛ ଧରନ୍ତି ଘେରି ବନେଇ ପରସ୍ପରକୁ ତାଙ୍କମାନେ ସାହାଯ୍ୟ କରି ମାଛ ଧରନ୍ତି ମାଛ ଧରିବା ସମୟରେ ମାଛ ଧରାଳୀମାନେ ଖୁସିରେ ଡଙ୍ଗାରେ ଯାଇ ଗୀତ ବୋଲି ଗୀତ ଲଗେଇ ଗୀତ ବୋଲି ସେମାନଙ୍କ ମଧ୍ୟରେ ଥଟା ମଜା କରି ମାଛ ଖୁସିରେ ଧରନ୍ତି ସାମୂହିକ ଭାବରେ ଗୀତ ବି ଗାଆନ୍ତି ନେଇ ଯା ରେ ମେଘ ମୋତେ କି ସାଙ୍ଗା ମପା ଏମିତି ବହୁତ ଗୀତ ଅଛି ଯେ କି ମାଛ ଧରାଳୀମାନେ ଅନ୍ତାକ୍ଷରୀ ବି ଖେଳନ୍ତି ମାଛ ଧରାଳୀମାନେ ଅନ୍ତାକ୍ଷରୀ ଯେଉଁ ଚାରିଜଣ ସାଙ୍ଗ ମାଛ ଧରିବାକୁ ଯାଆନ୍ତି ସମୁଦ୍ର ଭିତରକୁ କିମ୍ବା ନଈ ମଧ୍ୟକୁ ଡଙ୍ଗା ନେଇ ନୌକା ନେଇ ସେମାନେ ଗୀତ ଗାଇ ଗାଇ ସମୁଦ୍ର ବଜାର ଢ଼େଉର ନଦୀର ଢ଼େଉର ଆନନ୍ଦିତ ନେଇ ମାଛ ଧରି ଜାଲ ବସେଇ ସେମାନେ ମାଛ ଧରି କିଛି ଲୋକ ବୋଟ୍ ସାହାଯ୍ୟରେ ମାଛ ଧରିବାକୁ ଯାଆନ୍ତି କିଛି ଲୋକ ଡଙ୍ଗା ନେଇଯାଆନ୍ତି ଗୀତ ଗାଇ ଖୁସିରେ ଆନନ୍ଦିତ ହୋଇ ସେମାନେ ଯେଉଁ ମାଛ ଧରନ୍ତି ଖୁସିରେ ସେମାନେ ପୁଣି ସନ୍ଧ୍ୟା ବେଳେ ଘରକୁ ଫେରି ମାଛ ଆଣି ବଜାରରେ ପୁଣି ବିକ୍ରି କରି ନିଜର ପରିବାର ପୋଷଣ କରନ୍ତି ମାଛ ଧରାଳୀ ଙ୍କର କାମ ଏହା ଆଉ କିଛି ଲୋକ ଯେଉଁମାନେ ଖାଇବା ମାଛ ଧରନ୍ତି ସେମାନେ ଛୋଟ ଛୋଟ ଜାଲ ଘେରା ଜାଲ ନେଇ ନଦୀରେ ପକେଇ ମାଛ ଧରନ୍ତି କିଛି ଲୋକ ବନ୍ସୀ ମାଧ୍ୟମରେ କଣ୍ଟା ସୁତା ଆଉ ଜିଅଳ ଦେଇ ସେମାନେ ବି ମାଛ କିଛି ଧରନ୍ତି